ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଆଠହଜାର ନଅଶହ ଛଅଷଠି ଦଶହଜାର ସାତଶହ ଅଠାବନ ପଞ୍ଚାବନହଜାର ସାତଶହ ପଇଁଚାଳିଶ ଦୁଇଲକ୍ଷ ପଞ୍ଚସ୍ତରିହଜାର ନଅଶହ ଅଠର ପାଞ୍ଚଲକ୍ଷ ପଅଁଷଠିହଜାର ଆଠଶହ ପନ୍ଦର